ଓଡ଼ିଶା ଏକ କୃଷି ବହୁଳ ରାଜ୍ୟ ଯେଉଁଥିରେ ଦୁଇଟି ତୃତୀୟ ଆସେ ଗୋଟେ ଖରିପ୍ ଏବଂ ଗୋଟେ ରବି ଖରିପ୍ ସମୟରେ ଠିକ ଧାନ ଗହମ ଚାଷ କରାଯାଏ ଏବଂ ରବିରେ ଡାଲି ଜାତୀୟ ଫସଲ ତଥା ହରଡ଼ଡ଼ାଲି ମୁଗ ଡାଲି ଏବଂ ମକା ଏବଂ ବିଭିନ୍ନ ପ୍ରକାର ପନିପରିବା ଚାଷ ହୁଏ ଯଦି ଆମେ ନଡ଼ିଆ ଲଗେଇବା ନଡ଼ିଆ ପାଇଁ ଠିକ ଆମର ମୌସମ ହେଉଛି ଜୁନରୁ ଓଡ଼ିଆରୁ ଆରମ୍ଭ ହେଇଯାଉଛି ତେଣୁ ତା' ପୂର୍ବରୁ ବିଶେଷ କରି ଖରାଦିନେ ଗାତ କରି ତାକୁରେ ସେଥିରେ ବିଭିନ୍ନ ପ୍ରକାର ଶୁଷ୍କ ଜାତୀୟ ସାର ପକେଇ ତାକୁ ଗାତ ଭିତରେ ଭରି କରିବା ଏବଂ ଠିକ୍ ଜୁଲାଇ ପ୍ରଥମ ସପ୍ତାହରେ ଆରମ୍ଭ ଲଗଆ ଗଛ ଲଗେଇଲେ ସେ ଆଉ ମରିବ ନାହିଁ ଯେହେତୁ ଆମର ବର୍ଷାଋତୁ ପଳେଇ ଆସିଥିବ ସେଥିପାଇଁ ହଳଦୀ ହଳଦୀ ମଧ୍ୟ ତାରର ଗୋଟେ ରବିଜାତୀୟ ଫସଲ ତାକୁ ମଧ୍ୟ ଜମି ଭଲ ଚାଷ ଚାରିିବର ଚାଷ କରି ସେଥିରେ ନାଇଟ୍ରୋଜେନ୍ ଏବଂ ପଟାସ୍ ମିଶ୍ରଣ କରି ମାନେ ମାଟିକୁ ଦୁଇ ଦୁଇ ତିନି ଚାରି ଗୋଟ ଚାଷ କରି ଉର୍ବର କରି ଯେତିକି ଅନାବନା ଘାସ ସଫା କରି ତାକୁ ମନ୍ଦାକୁ ମନ୍ଦା ବ୍ୟବଧାନ ରଖି ଲଗେଇଲେ ସେଥିରେ ଆମର ଭଲ ଅମଳ ହେବ ଏବଂ ସରକାର ଦ୍ୱାରା ପ୍ରଦାନ କରାଯାଉଥିବା ଶଙ୍କର ଜାତୀୟ ବିହନ ଯଦି ଆମେ ବି ବିହନକୁ ବିଶୋଧନ କରି ଲଗେଇ ପାରିବା ତାହେଲେ ଅଧିକରୁ ଅଧିକ ମାତ୍ରାରେ ଆମେ ଅମଳ ପାଇବା ଏବଂ ଆମର କିଛି ସେଥିରୁ ଘରେ ଖର୍ଚ୍ଚ କରି ଅନ୍ୟକୁ ବିକି ମଧ୍ୟ ସେଥିରେ ଆମ ପରିବାର ପ୍ରତିପୋଷଣରେ ସହାୟକ ହେବ